ହଁ ମୁଁ ଦିନେ ଖେଳୁଥିବା ସମୟରେ ଓସ୍ତ ପତ୍ର ସହ ଖେଳୁଥିଲି ସେହିଠାରେ ଓସ୍ତପତ୍ରକୁ ଦେଖି ଦେଖି ମୁଁ ମୋର ଗଣେଶଙ୍କର ଚିତ୍ରଟି ମନକୁ ଆସିଥିଲା ଯାହାଦ୍ଵାରା କି ମୁଁ ମୋ ନିଜ ତୂଳିରେ ଗଣେଶଙ୍କର ଚିତ୍ରଟି ମଧ୍ୟ ଆଙ୍କିଥିଲି ସେହି ଗଣେଶଙ୍କର ଚିତ୍ରଟି ବହୁତ ସୁନ୍ଦର ହୋଇଥିଲା ସିଏ ମଧ୍ୟ ବହୁତ ମହତ୍ୱପୂର୍ଣ୍ଣ ମୋ ଜୀବନର ମହତ୍ୱପୂର୍ଣ୍ଣ ଚିତ୍ରଟିଏ ବୋଲି ମୁଁ ଅନୁମାନ କରୁଛି ଯାହାଦ୍ଵାରା ସେହି ଚିତ୍ରଟି ଆମର ପ୍ରଧାନ ଶିକ୍ଷକ ମଧ୍ୟ ଦେଖିଥିଲେ ସେ ମଧ୍ୟ ବିଭିନ୍ନ ପ୍ରକାରର ପୁରସ୍କାର ମଧ୍ୟ ମୋତେ ଦେଇଥିଲେ ସେହି ଚିତ୍ରଟି ମୋ ଜୀବନର ଏକ ବହୁତ ମହତ୍ୱପୂର୍ଣ୍ଣ ବୋଲି ମୁଁ ଅନୁମାନ କରୁଛି